ଆମର ଚାରି ଭଉଣୀ ଅଛନ୍ତି ଆଉ ଜଣେ ଭାଇ ଅଛି ଆଉ ଆମେ ସମସ୍ତେ ଯୌଥ ପରିବାରରେ ରହୁଛୁ ଆମେ ସମସ୍ତେ ଅଭିନ୍ନ କେହି କାଠାରୁ ଭିନ୍ନ ନୁହେଁ ସମସ୍ତଙ୍କ ସହିତ ସମସ୍ତଙ୍କର ସମାନ ପରସ୍ପରିକ ସବୁ ସମାନ ମତଭେଦ କାହା ଭିତରେ ନାହିଁ ଆମେ ସମସ୍ତେ ସମାନ ଆଉ ସମସ୍ତେ ଭଲରେ ରହୁ ସମସ୍ତେ ସମସ୍ତଙ୍କୁ ସମ୍ମାନ କରୁ